ସେୟାର୍ ମାର୍କେଟ୍ ବିଷୟରେ ମୁଁ ବହୁତ କିଛି ଜାଣିଛି କିନ୍ତୁ ମୁଁ ସେସବୁରେ କେବେ ପଇସା ଲଗାଇନି ମାନେ ମୋତେ ସେମିତିରେ ବି ବହୁତ କିଛି ସେ ବିଷୟରେ ଏତେ ବି ମାନେ ଧାରଣା ନାହିଁ ବୋଲି ମୁଁ ପଇସା କେବେ ଲଗାଇନି